ହଁ ଆମେ ଚାଷ୍ କର୍ସୁଁ ଯେ ବର୍ଷା ମାସେ କୁହିଯାଏସି ଜହ ବର୍ଷା ହେଲେ ଆଉ କ୍ଷତି ହେଇଯାଏସି ସବୁ ପୋଲା ରୁଇଥିଲେ ବି ଉହଲେଇନେଇ ଯାଏସି ବଏଲେ ସେତି ବି ଲେଖିଆଏସନ୍ ବ୍ଲକ୍ରୁ ଅଫିସର୍ମାନେ ଲେଖିଆସ୍ଲେ ସେଟା ଲେଖାଲେ ମି ଦେସନ୍ ଯେନ୍ତା ଜାନିିକରି ଯାର୍ କେତେ ଜମିରେ କେତେ କ୍ଷତି ହେଇଛେ ବଏଲେ ସେଟା ଦି ହଜାର୍ ହଜାରେ ପନ୍ଦ୍ରଶ ଏନ୍ତା ଦେଖିକରି ଜମି ଦେଖିକରି ଆଜ୍ଞାମାନେ ସେଟା ଦେସନ୍ ଆଉ ଇ ଖରା ମାସେ ଚାଷ୍ କଲେ ତ ପେନ୍ ବି ନି ହୁଏ ଖରା ମାସେ ଜହ ବଏଲେ କମ୍ ଚାଷ୍ କର୍ସୁଁ ଆଉ ଗାଏ ଦାମୁର୍ ବି ଛାଡ଼ି ଦେସୁଁ ବଏଲେ ଜହ ଦିନ୍ ଚାଷ୍ ନି କରୁ ପେନ୍ ବି ନି ହୁଏ ଆଉ ଯୁଗ୍ବାର୍କେ ପଡ଼୍ସି ବଏଲେ ଏଥିର୍ଲାଗି ଜହ ଦିନ୍ ନି କରୁ ଆମେ ମାଘ୍ ଫଗୁନ୍ ତକ୍ ହେନ୍ତା କର୍ସୁଁ ଆଉ ଜହ ଖରା ବି ହେସି ବଏଲେ ପେନ୍ ବି ଜହ ଲାଗ୍ବା ମାଏଟ୍ ଶୁଖି ଜହ ଜଲ୍ଦି ଜଲ୍ଦି ଶୁଖ୍ବା ଦିନ୍କେ ଦିନ୍ ବଏଲେ ପାଏନ୍ ଅତି କମ୍ ହେସି ବଏଲେ ଜହ ଖରା ହେଲେ ତାପରେ ବାର୍ ଛାଡ଼ି ଦେସୁ କରି କରି ଆଉ ଇ ଆମର୍ ଷ୍ଟେଟ୍ ବ୍ୟାଙ୍କ୍ର ଋଣ୍ ବି ଦେସନ୍ ଚାଷୀ ଋଣ୍ ଆନ୍ସୁ ଆଉ ଋଣ୍ ଜଲ୍ଦି ନି ଦିଅନ୍ ଆଜ୍ଞାମାନେ ଟିକେ ହଇରାଣ୍ କର୍ସନ୍ ଇଟା ଇ ଆଠ୍ ତାରିଖ୍ ଆସ୍ବ ପାଞ୍ଚ୍ ତାରିଖ୍ ଆସ୍ବ ବଲ୍ବେ ଆରୁ ବହୁତ୍ ଥର୍ ପୁରା ଆମର୍ ଇ ଯେନ୍ ଋଣ୍ ଲାଗି ଗଲେ ହଇରାଣ୍ କର୍ସନ୍ ଆମ୍କୁ ଦିଅନ୍ ନେଇ ଜଲ୍ଦି ତାପରେ ହେନ୍ତା କରି କରି ବହୁତ୍ ହାଇରାଣ୍ କଲେଯାଇକିର୍ ଦେସନ୍ ନି ବି ଦିଅନ୍ ଆଉ ହଁ ଲାଞ୍ଚ୍ ଦେଲେ ଜାକିର୍ ଋଣ୍ ଦେସନ୍ ସେଟା ଲାଞ୍ଚ୍ ଖିଆବାର୍ ଲାଗି ଗୁନ୍ଦ୍ଲାସନ୍ ଆମ୍କୁ ନି ହୁଏ ତୁମର୍ଟା ସେଭିିଙ୍ଗ୍ ବାହାରିଛେ ଇଟା ଲାଲ୍ ଗାର୍ ଘିଚାହେଇଛେ ବଲ୍ସନ୍ ଆରୁ ଫିରାସନ୍ ଆଉ ଫେନ୍ ଘାଏ ଗଲେ ବଲ୍ବେ ନାଇ ତୁମର୍ଟା ଆଜି ବଲାଙ୍ଗୀର୍ ପଠେଇଛୁଁ ତୁମେ ଚାର୍ ଦିନ୍ ପରେ ଆସ୍ବ ବଲ୍ସନ୍ ଆର୍ କହେସନ୍ ଫେନ୍ ଗଲେ ଫେନ୍ ବଲ୍ବେ ନେଇ ତୁମର୍ଟା ନି ହୁଏ ସେଭିଙ୍ଗ୍ ବାହାରିଛେ ବଲିକରି ଫେନ୍ କହେସନ୍ ଆଉ ହେଟା ଲାଞ୍ଚ୍ ଲାଞ୍ଚ୍ ଦେଲେ ଆଜ୍ଞାମାନେ ନି ହଇରାଣ୍ କରନ୍ ଯେ ଲାଞ୍ଚ୍ ନି ନି ଦେବା ତାହାକେ ବହୁତ୍ ହଇରାଣ୍ କର୍ସନ୍ ଆର୍ ଲାଞ୍ଚ୍ ଦେଲେ ଜଲ୍ଦି ଋଣ୍ମନେ ଦେସନ୍